ଗ୍ରାମାଞ୍ଚଳର ସମ୍ବାଦ ସବୁ ସମ୍ ଗଣମାଧ୍ୟମ ଦ୍ୱାରା ଯେତିକି ପ୍ରଚାର ପ୍ରସାର କରାଯାଉଛି ତାହା ଯଥେଷ୍ଟ ନୁହେଁ ସେଥିରେ ଗ୍ରାମର ବହୁତ ଖବର ବାହାରକୁ ଜଣା ପଡ଼ୁନାହିଁ ଯେପରିକି ମଣ୍ଡିର ଅବବ୍ୟବସ୍ଥା କ୍ଷୁଦ୍ର ଚାଷୀମାନେ ବହୁତ ହଇରାଣ ହେଉଛନ୍ତି ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି ଏହିସବୁ କଥା ଯଦି ଗଣମାଧ୍ୟମ ଦ୍ୱାରା ଲୋକ ଲୋଚନକୁ ଆଣିପାରି ପର ପାରନ୍ତା ତା'ହେଲେ ଲୋକମାନେ ଲୋକମାନଙ୍କ ଦୁଃଖ ସେମାନେ ଜାଣିପାରନ୍ତେ ଲୋକମାନେ ଏଥିରେ ଆଉଟିକେ ଯାହା ତାଙ୍କର ଦୁ ଅଛି ଅସୁବିଧା ସାମ୍ବାଦିକ ମାନଙ୍କୁ ଜଣାଇ ସେମାନେ ତାଙ୍କ ଦୁଃଖଟା ବାହାର ଲୋକମାନେ ଜାଣିପାରନ୍ତେ